ସାର୍ ମୁଁ ରଚନା ଲେଖିଥାନ୍ତି ଯେ ବିକଶିତ କରନ୍ତି ବିଶ୍ୱାସ ସହଯୋଗ ଯେ ମୁଁ ସମାଜରେ ମୁଁ ରଚନା ଲେଖେ ତାକୁ ରଚନା ମୁଁ ଲେଖିଥାଏ ସେକୁ ମୁଣିଷ ବିଶେଷ ବାସ୍ତରେ ଅବା ଭ୍ରମାତ୍ମକ କଥା ଲେଖୁଛେ ମୁଁ ସେଇଟାକୁ ଅଲ ଅଳ୍ପ ଅଳ୍ପ ସେଇ ରଚନାକୁ ମୁଁ ଲେଖେ ସେଇ ସମାଜ ଭିତରେ ବାସ୍ତବ ଭବରେ ସେ ବାସ୍ତବ ଭାବରେ ସେ ଲେଖେ